ଚାଷରେ ମୋର ବଳଦଙ୍କୁ ନେଇକି ବିଲରେ ହଳ କରାଏ ହଳ କରେ ତା'ପରେ ବିଲରେ ଖତ ଲଗାଏ ଖତ ଲଗାଇ ସାରିଲାପରେ ତାକୁ ଧାନ ବୁଇଁ ଉଣା ହୁଏ ବୁଣା ସରିଲାପରେ ତାକୁ ରୋଇବ ବାଛିବ କୋଡ଼ି ହାଣିବ କୋଡ଼ି ହଣା ସରିଲାପରେ ସାର ବିଞ୍ଚିବ ସାର ବିଞ୍ଚିକି ତାକୁ ଯେତିକି ଘାସ ଫାସ ହୋଇଥିବ ବଛାବଛି କରିବ ବଛାବଛି କରିସାରିଲାପରେ ପୁଣି ତଳି ବଛାବଛି କରିସାରିଲାପରେ ତାକୁ ଯେଉଁ ଘାସଗୁଡ଼ା ହୋଇଥିବ ତାକୁ ଘାସ ଔଷଧ ପୁଣି ବ ପକେଇଦେଲେ ଘାସ ଯେଉଁ ଗୋଟା ଗୋଟା ଥିବ ସେ ମରିଯିବ ମରିଗଲାପରେ ତା'ପରେ ଥୋର ସାର ପକାଇବ ଥୋର ଆସି ସାରିଲାପରେ ତାକୁ ହଁ ବିଲ ହଳ କରାହେବ ହଳ କରିକି ଗାଈ ଯେଉଁ ଗୋରୁଗୁଡ଼ା ରଖିଥାଏ ମୁଁ ତାକୁ ପ୍ରଥମତଃ ଗୋରୁଗୁଡ଼ାଙ୍କୁ ଖାଇବାକୁ ଦିଏ ପାଳ ଯେମିତି କୁଣ୍ଡା କୁର୍ଚି ରାନ୍ଧିକି ତାକୁ ଖାଇବାକୁ ଦେଇଦିଏ ଖାଇବାକୁ ଦେଇକି ସେ ଗୋବରଗୁଡ଼ା ପୋଛାପୋଛି କରେ ପୋଛାପୋଛି କରିକି ସେଇ ଜାଗାଟା ଧୁଆଧୁଇ କରିଦିଏ ଧୁଆଧୁଇ କରିସାରିଲାପରେ ତାକୁ ଯେଉଁ ପୁଣି ପଦାକୁ ଆଣେ ହାରି ଗାଈଗୁଡ଼ା ଗୋରୁଗୁଡ଼ାଙ୍କୁ ପଦାକୁ ଆଣିସାରିଲାପରେ ତାଙ୍କୁ ପୁଣି ଗାଧୋଇଦିଏ ଗାଧୋଇଦିଏ ମଶା ଫସା ଲାଗିଥିବେ ବୋଲି ମଶା ଲାଗିଥିବେ ତାଙ୍କୁ ଫ୍ୟାନ୍ ଲଗାଇଦିଏ